ମୋ ସହିତ ସହିତ ମୋର ପରିବାର ବର୍ଗରେ ମୋ ଭଉଣୀ ମୋ ମାଆ ମୋ ବାବା ତିନି ଜଣ ମଧ୍ୟ ବଗିଚା କରିବାକୁ ବହୁତ ଆଗ୍ରହୀ ଅଟନ୍ତି ସେମାନେ ମଧ୍ୟ ଯେତେବେଳେ ମୁଁ ଘରେ ନଥାଏ ସେମାନେ ମୁଁ ଆମେ ମିଶିକି ଗୋଟେ ବଗିଚା ବନେଇଥିଲୁ ସେଥିରେ ପାଣି ଦିଅନ୍ତି ଏବଂ ସମସ୍ତ ଗଛ ବଡ଼ ଗଛ ବା ଆଖ ପାଖରେ ଥିବା ଘାସ ବିଡ଼ାକୁ ମଧ୍ୟ କାଟନ୍ତି ଆଉ ସବୁ ସବୁ ଦିନି ସନ୍ଧ୍ୟାବେଳେ ଚାକରେ ପାଣି ଦିଅନ୍ତି ଏବଂ ସପ୍ତାହ ସପ୍ତାହ ମଧ୍ୟ ସେଥିରେ ସାର ବଗେରା ବଗେରା ଦିଅନ୍ତି ଖତ ପୁଷ୍ଟିସାର ପାଇଁ ଖତ ଖତ ଇଏ ଦିଅନ୍ତି ମରିଯାଇଥିବା ଫୁଲକୁ ମଧ୍ୟ ରାାତରୁ ତୋଳି ଦିଅନ୍ତି ଏବଂ ଲଗେଇଥିବା ଅଲଗା ପନିପରିବା ଗଛରୁ ଆରାମସେ ପନିପରିବା ଶୁଦ୍ଧ ବା ସତେଜ ପନିପରିବା ମଧ୍ୟ ସେଥିରୁ ତୋଳି ଖାଇଥାନ୍ତି ଆମ ଘର ସମ୍ ମ୍ୟାକ୍ସିମମ୍ ତ ଆମ ବାବା ମାମା ଆଉ ଭଉଣୀ ତିନି ଜଣ ପାଇଁ ଭଲ ଲାଗେ ସେମାନେ ସେ ଫୁଲ ଫୁଲ ମଧ୍ୟ ଆମ ଘର ଆଗରେ ବହୁତ ସୁନ୍ଦର ଦେଖାଯାଏ ତେଣୁ ସେମାନେ ଅନ୍ୟ ଥିବା ଏଣୁ ତେଣୁ ବା ବୃଧାାଗଛ ସେମାନଙ୍କୁ ମଧ୍ୟ ସଫା କରିଥାନ୍ତି ଯାହାଦ୍ୱାରା ଗଛଗୁଡ଼ିକ ମଧ୍ୟ ଅଲଗା ବଗିଚାରେ ଥିବା ଆମର ମେନ୍ ଗଛଗୁଡ଼ିକ ସତେଜ ସବୁଜ ରହେ ଏବଂ ଯେତେବେଳେ ଝଡ଼ ତୁଫାନ ଆସେ ସେମାନେ ପ୍ରତି ଗଛରେ ଗୋଟେ ଲାଖେଁ ବାଉଁଶ ବାଡ଼ି ମଧ୍ୟ ବାନ୍ଧି ଦେଇଥାନ୍ତି ଯାହାଦ୍ୱାରା କିି ଗଛ ମରେ ନାହିଁ କିମ୍ବା ଭାଙ୍ଗେ ନାହିଁ ଆଉ ଗଛଗୁଡ଼ିକ ସେଫ୍ ରହିଥାଏ ଏବଂ ସହ ଝଡ଼ବାତ୍ୟା ସରିଲା ପରେ ଗଛ ଭିତରୁୁ ଆସି ଯାଇଥିବା ଏଣୁ ତେଣୁ ଗଛ ପଡ଼ି ଯାଇଥିବା ଗଛକୁ ବା ମଲା ଗଛକୁ ପୁନଃଶ୍ଚ ରୋପଣ କରି ତାକୁ ବଞ୍ଚେଇବାକୁ ମଧ୍ୟ ଆମେ ଚେଷ୍ଟା କରିଥାଉ ଆମ ଘରେ ଗଛ ପାଇଁ ବଗିଚା ପାଇଁ ମଧ୍ୟ ବହୁତ ଉପକରଣ ଆସିଛି ଯାହାଦ୍ୱାରା ଆମେ ବଗିଚାର ଧ୍ୟାନ ମଧ୍ୟ ନେଉଛୁ